ସହରରେ ସବୁ ଶିକ୍ଷା ସ୍ୱାସ୍ଥ୍ୟ ପରିବହନ ସବୁଥିରେ ସୁବିଧା ଦିଆଯାଇଛି କାହିଁକିନା ସହରରେ ସବୁ ପ୍ରକାର ଗାଡ଼ି ମଟର ଯିବା ଆସିବା କରିପାରୁଛି ସହରରେ ସବୁପ୍ରକାର ସୁବିଧା ଅଛି ସ୍ୱାସ୍ଥ୍ୟ ସେବା ପାଇଁ ବି ବିଭିନ୍ନ ପ୍ରକାର ଡାକ୍ତରମାନେ ଅଛନ୍ତି ତ ଶିକ୍ଷା ପାଇଁ ବି ସାର୍ମାନେ ଯାଇପାରୁଛନ୍ତି କାହିଁକିନା ସେଇଠି ମିନିଟରେ ଗାଡ଼ି ମଟର ଯିବାଆସିବା କରୁଛି ତ ଏଠି ଗାଁରେ ସେତିକିର ସୁବିଧା ନାଇଁ ତେଣୁ ସରକାରଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ ଗାଁରେ ଯିବାଆସିବା ପାଇଁ ଯେଉଁ ପଢ଼ିବା ପାଇଁ ଶିକ୍ଷକମାନେ ତାଙ୍କ ପାଇଁ ସରକାରଙ୍କ ତରଫରୁ ଗାଡ଼ି ପରିବହନ ପାଇଁ ଗୋଟିଏ କରନ୍ତୁ ଆଉ ଏତିକି ଗୋଟିଏ ସ୍ୱାସ୍ଥ୍ୟ ସେବା ପାଇଁ ଗୋଟିଏ ହସ୍ପିଟାଲ ଖୋଲନ୍ତୁ ଆଉ ଶିକ୍ଷା ପାଇଁ ଠିକ୍ ସମୟରେ କେମିତି ଶିକ୍ଷକ ଆସିପାରିବେ ସେ ବିଷୟରେ ଟିକିଏ ସାହାଯ୍ୟ କରନ୍ତୁ ଯେମତି ଗାଁର ଲୋକମାନେ ବିଭିନ୍ନ ପ୍ରକାର ସାହାଯ୍ୟର ସମ୍ମୁଖୀନ ହୋଇପାରିବେ ସରକାରଙ୍କ ତରଫରୁ ଏତିକି ସାହାଯ୍ୟ କରନ୍ତୁ